ମୋତେ ମୋ ମା ଶିଖାଇଥିବା ରୋଷେଇ ଛଡ଼ା ଆଉ କିଛି ମନେ ମ ବନେଇବାର ଆସୁନାହିଁ ମୋ ପିଲାମାନେ ଯେତେବେଳେ ମୋତେ ନୂଆ ନୂଆ ଖାଇବା ମ ମନେଇ ବନେଇବା କଥା କହିବେ ମୁଁ ସେମାନଙ୍କୁ କହିବି ମୋତେ ସେ ସବୁ ଆସେ ନାହିଁ ଦିନେ ମୋର ପୁଅ କହିଲା ମା ତୁ ଗୋଟେ କାମ କର କରେ ମୋ ମୋବାଇଲ୍ରୁ ବି ବିଭି ବି ୟୁ ୟୁଟ୍ୟୁବ୍ ଡାକ୍ ଡା ଡାକିକି ସେଥିରେ କେତେବେ କେତେଜଣ ରୋଷେଇ କ କରିବାର ଶି ଶିଖଉଛନ୍ତି ଏବଂ ସେଥିରେ ନୂଆ ନୂଆ ଖାଦ୍ୟ କେମିତି ମୋବାଇଲର ମୋବାଇଲରୁ ତିଆରି କରିବା ବି ଶିଖାଉଛନ୍ତି ମୁଁ ମୋବାଇଲ ମୋବାଇଲରୁ ଦେଖିଲି ଘୋରରେ ଗୋର ଗୋରର ଖାଇ ଖାଇବା ଜ୍ଞାନ ଖା ଜନାଲ ଜର୍ନାଲ ସେଥିରେ ମୁଁ ସବୁ ଖାଇବା ବିଷୟରେ ଦେଖିଲି ବେଶୀ ଚାଓମିନ ପାସ୍ତା ଏହିସବୁ ଖାଇବା ବିଷ ବିଷୟରେ ଦେଖିଲି